ଆମ ଜିଲ୍ଲାରେ ପେନ୍ସନ୍ ଯୋଜନାରେ ବହୁତ ଗରିବ ଲୋକ ବହୁତ ଭଲ ଭଲରେ ଚଳିପାରୁଛନ୍ତି ସେମାନଙ୍କ ପାଇଁ ବହୁତ ଭଲ ସେମାନେ ଯେମିତି ହଇରାଣ ହେଉଥିଲେ ଏବେ ହଇରାଣ ହେଉନାହାନ୍ତି ପେନ୍ସନ୍ ଯୋଜନାରେ ମାନେ ବିଧବା ଯେଉଁମାନେ ବିଧବା ଅଛନ୍ତି ଯାହାମାନଙ୍କର ସ୍ଵାମୀମାନେ ମରିଯାଇଛନ୍ତି ସେମାନଙ୍କୁ କିଛିଟା ମାନେ ପଇସା ଯେଉଁ ମିଳୁଛି ସେମାନେ ବହୁତ ଉପକାର ପାଉଛନ୍ତି ଯେଉଁମାନଙ୍କର ବୟସ ଷାଠିଏ ବର୍ଷରୁ ଉର୍ଦ୍ଧ ହୋଇଯାଉଛି ସେମାନେ ବି ବୟସ୍କ ବି ହୋଇଯାଉଛନ୍ତି ସେମାନଙ୍କୁ ବି ବହୁତ ଭଲ ମାନେ କିଛିଟା ପେନ୍ସନ୍ ମିଳିଲାଠାରୁ ସେମାନେ ଭଲରେ ଚଳୁଛନ୍ତି ଆଉ ଯେଉଁମାନେ ଭିନ୍ନକ୍ଷମ ଅଛନ୍ତି ସେମାନେ କିଛି କରିପାରନ୍ତିନି ବିକଳାଙ୍ଗ ଅବସ୍ଥାରେ ସେମାନଙ୍କର ନା କିଛି କରିପାରୁନାହାନ୍ତି ତ ସେମାନଙ୍କୁ ପେନ୍ସନ୍ ମିଳିଲାରୁ ସେମାନେ ବହୁତ ଉପକାରଇଏରାତା ହେଉଛନ୍ତି ଆଉ ଯେଉଁମାନେ ଅଛନ୍ତିକି ଯେଉଁମାନଙ୍କୁ ମାନେ ଯେଉଁମାନେ ବାହାହେବେନି ତାଙ୍କୁ ବୟସ ଅଧିକ ହୋଇଗଲାଣି ଆଉ ବାହା କେବେ ହେବେନି ସେମାନଙ୍କୁ ବି ପେନ୍ସନ୍ ମିଳିଲେ ସେମାନେ ଯେହେତୁ ତାଙ୍କର କେହି ସାହା ନାହାନ୍ତି କି ତାଙ୍କ ପାଖରେ କେହି ନାହାନ୍ତି ସେମାନେ ଏଇ ପେନ୍ସନ୍ ପାଇଲେ ଚଲୁଛନ୍ତି ସେମାନଙ୍କ ପାଇଁ ବହୁତ ଭଲ ଇଏ ହେଉଛି ସେମାନଙ୍କୁ